କୁହ ବସିଛି ଯିବା ଯେ କ'ଣ ଖାଇକି ଯିବା ସେଇଟା ଭାବୁଛି ପଖାଳ ତ ଖାଇଲେ ନାଚି ହେବନି ଆଉ କ'ଣ ଖାଇକି ଯିବା କହୁନ ରେକର୍ଡ଼୍ ଅଛି ହାଲ୍କା ଖାଦ୍ୟ ବୋଲି ଆଉ କ'ଣ କ'ଣ ସୋଲ ଖାଇବା କେକ୍ ଖାଇବା କେଉଁଠି ଯିବା କହୁନ ଭଲ କେକ୍ କେଉଁ ଦୋକାନରେ ମିଳିବ କୁହ ସେଇଠିକି ଯିବା ଆଉ କେକ୍ ଟିକିଏ କହିଲୁ ଏ ଦୋକାନ ନାଁ କହୁନ ଦୋକାନ ନାଁ କହୁନ କେଉଁ ଦୋକାନରେ ଭଲ ମିଳିବ ଏଇ ଯେଉଁ ଗଲାବେଳକୁ ରାଇଟ୍ ସାଇଟ୍ରେ ଯେଉଁଟା ପଡ଼ିବ କହ ମୁଁ ତ ଭୁବନରେ କେତେଟା ଦୋକାନ ଅଛି କ'ଣ ମୁଁ ତ ଠିକ୍ରେ ଜାଣିନି ଭୁବନ ବିଷୟରେ ମୁଁ କିଛି ଜାଣିନି ତୁ ତ ଜାଣିଛୁ ଆମ ଘର ଆସିକି ଏପଟେ ତୁ ଭୁବନ ବିଷୟରେ ବେଶୀ ଜାଣିଥିବୁ କେଉଁ ଦୋକାନରେ ଭଲ କେକ୍ ମିଳିବ କେଉଁ କେକ୍ଟା ଖାଇଲେ ଖାଇବା ଆଉ ଆଉ ମିଠା ମିଠା ଖାଇବା କି ମିଠା କେଉଁ ଦୋକାନରେ ଭଲ ମିଳିବ ଓ ସେ ଗୋଟେ ଦୋକାନରେ ମିଠା କେକ୍ ସବୁ ମିଳୁଛି ଓ ହୋ ହଁ ହଉ ହଉ ତୁ ଯଦି କହିବୁ ସେହି ଦୋକାନରେ ଖାଇଦେବା ନା ଘରକୁ ଆଣିକି ଆସିବା ହଁ ସେଇଠି ଖାଇଦେବା ଘରକୁ ଆଣିଲେ ଛୁଆପିଲା ଘର ସମସ୍ତେ ଖାଇଦେଲେ ଆମେ ପୁଣି ଖାଇଲେ ନାଚିବା କେମିତି ଛୁଆ ତ ଖାଇଦେବେ ଆଉ ଆମେ କ'ଣ ଖାଇବା ସେଇଠି ନହେଲେ ଖାଇବା ନା କ'ଣ କହୁଛୁ ପଇସାଟା କିନ୍ତୁ ତୁ ଦେବୁ ଠିକ୍ ଅଛି ତୁ ଯଦି ପଇସା ଦେବୁ ତୁ ତା'ହେଲେ ଯେତେ କେକ୍ କହିବୁ ତା'ହେଲେ ମୁଁ ସେତେ ବି ଖାଇଦେବି ତୁ ନାଚିବା ଦରକାର ହଉ ଠିକ୍ ଅଛି ଆଉ ଆଉ କ'ଣ କହ କ'ଣ କେମିତି ନାଚିବା କହିଲୁ କେଉଁ ଗୀତରେ ନାଚିବା କହ ତୁ ପ୍ରାକ୍ଟିସ୍ କରିଛୁ ଚଳିବ ହାଲୁକା ରହିଥିବା ଦରକାର ତୁ ଗୋଟେ ବାଛି ଦେଇଥା ହଁ ଚେରି ପଡ଼ୁ କିଛି ନାଇଁ ତୋ ମନ ପସନ୍ଦର କେକ୍ ଗୋଟେ ବାଛିବୁ ଆଜି ଖାଇବା ଆଉ

କ'ଣ ଚକ୍ଲେଟ୍ ଏତେ ଜିନିଷ ଖାଇକି ନାଚି ପାରିବା ହଉ ଯଦି କହୁଛୁ ଖାଇଦେବା ତୁ ତ ଦେବୁ ଆଉ କିଛି ଅସୁବିଧା ନାହିଁ ହଉ ହଉ ତା'ହେଲେ ଆଉ ମିଠା ଖାଇବାନି ହଉ ଆଉ ହଉ ମୁଁ ବାହାରିଲେ ତୋତେ ଫୋନ୍ କରିବି ହଉ ଆଉ କ'ଣ କହିବୁ